ମୁଇଁ ଆମର ସମ୍ବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗରିପାଲି ବ୍ଲକ୍ ଅନ୍ତର୍ଗତ ଗ୍ରାମରେ ରେହେସିଁ ସେନୁ ହସ୍ତଶିଳ୍ପ ଲାଗି ଅଛେ ହେ ମାଟି ପାତ୍ର ଫୁତାନ ମଳାସନ ଭୁଗୁଲି ଭୁଗଲା ବନାସନ୍ ଆଉ ଆମର୍ ଜେନ ସେ ସମ୍ବଲପୁରୀ ଶାଢ଼ୀ ଶୁଢ଼ା ବୁନାବୁନି କର୍ସନ୍ ମାନଙ୍କୁ ଯାହା ଲୋନ୍ ଦରକାର ପଡ଼ସି ସଭିବେ ଡୁଙ୍ଗୁରିପାଲି ଏସ୍ ବି ଆଇ ନୂଆନ୍ସନ୍ ଏମାନଙ୍କୁ ବହୁତ କମ୍ ଇଣ୍ଟ୍ରେଷ୍ଟରେ ଦିଆ ହେସି ସବ୍ସିଡ଼ି ବି ଦିଆ ହେସି ଆଉ କିଛିଟା ଭଲ ଭଲ ଲୋକମାନେ ଅଛନ୍ ପ୍ରାଇଭେଟ୍ ଏନ ଜି ଓ ମାନେ ସେମାନେ ଦାନ କରସନ୍ ଏମାନଙ୍କୁ ଆଉ ଏଇ ପ୍ରକାର ଆମର ଏଇଟା ମାନେେ ପାଇ ପାରୁସନ୍ ଆଉ ଯେନ୍ ହସ୍ତଶିଳ୍ପ ଅଛି ଏଥି ମାନେ ଯେନ୍ ପାଉଛନ୍ ଲୋନ୍ ଆଉ ସବ୍ସିଡ଼ି ଆଉ ଆମର ରିହାତି ଯେନ୍ ପାଉଛନ୍ ଏଇତାରଲାଗି ଏମାନଙ୍କର ବହୁତ ପ୍ରକାର ସାହାଯ୍ୟ ହେଇପାରୁଚେ ଆଉ ଏଥିର ଲାଗି ବୋଲି ଏମାନଙ୍କର କାମ ମାନେ ଭଲ୍ ହଉଚେ ଠିକ୍ସେ ସେ ବନେଇପାରୁଚନ୍ ଆମର୍ ଗାଁରେ ହେଟା ଅଛେ ଗୋଟେ ଶାଢ଼ୀ ବନବାର ଦୋକାନ ତାହାଁରୁ ଯେ ଆମର୍ ମାଟି ମୁୁଟା କର୍ବାର୍କେ ଗୋଟେ ଅଛେ ଟେରାକୋଟାଟେ ଆଉ ଅଛି ଆମର୍ ଭୁଗଲି ଭୁଲା ବନାବା ଗୋଟେ ହସ୍ତଶିଳ୍ପ ମାନେ ଅଛେ